ମୁଇଁ ସଖାଲୁ ଉଠସି ତା'ପରେ ଘରର କାମ୍ ବୁଦା କରିକୁରା କରି ଯେତେବେଲେ ନାସ୍ତା ପାଣି ତ ଡେଲି ବନାବାରକେ ପଡ଼ସିି ବାହାରର ତେଲିଆ ଜିନିଷ୍ ଖାଇବାର୍ ଅପେକ୍ଷା ଘରେ ଯେନ୍ ବନବା ସେଟା ନିଜର ଶରୀର ଲାଗି ସୁସ୍ଥ ହେ ଛୁଆମାନଙ୍କୁ ବି ଖୁଆଲେ ସେଟା ଭଲ ବେଲେ ମୁଇଁ ଦିନକୁ ଦିନ ଭେରାଇଟି ବାଲା ବନାସି ଡେଲି ଗୁଟେ ପ୍ରକାର ବନାଲେ ବି ଭଲ୍ ନାଇ ଲାଗେ

ଆଉ ଦିନେ ଦିନେ ଆମରି ଚକେଲ୍ ପିଠା ବନାସି ବିରି ଚକେଲ ହେଲା ଧନିଆ ପତର ଚଟନି ଟମାଟର ଚଟନି ହେଲା ତା'ପରେ ଅଟାକେ ଅଟାକେ ଗୁଲି କରି ନୁନ୍ ପିଆଜ ଝନିଆ ପତର୍ ଆଉ ଚେକାରିଆ ପତର୍